ହ୍ୟାଲୋ ଆପଣ ମା' ମଙ୍ଗଳା ହୋଟେଲରୁ କହୁଥିଲେ କି ମୁଁ ଆପଣଙ୍କ ହୋଟେଲରୁ କିଛି ଖାଦ୍ୟ ଅର୍ଡ଼ର କରିଥିଲି କିନ୍ତୁ ଆପଣଙ୍କ ଡେଲିଭରି ବଏ ସେହି ନମ୍ବରକୁ ଫୋନ୍ କଲେ ଫୋନ୍ ଉଠାଉ ନାହାନ୍ତି ଆପଣ କହିପାରିବେ କି କାହିଁକି ତାଙ୍କର ଏତେ ଡେରି ହେଉଛି